ଆମର ଅଞ୍ଚଲରେ ଆଜ୍ଞାମାନେ ଇଟା ହଉଛେ ଛୁଆମାନ୍ଙ୍କର ଯେନ୍ ଚାକ୍ରିମାନେ ନାଇଁ ମିଲ୍ବାର ବହୁତ୍ ପାଠ୍ ପଢ଼ୁଛନ୍ ଲୋକ୍ମାନେ ଚାକ୍ରି ନାଇଁ କରି ପାର୍ବାର୍ ଖେଲ୍କୁଦ୍ ବି କରୁଛନ୍ ଏଥ୍ଲେଟ୍ରେ ଯାଉଛନ୍ ରିଜର୍ଭ୍ରେ ନାଇଁ ପାଇ ପାର୍ବାର୍ ମାନେ ହୋମ୍ ଗାର୍ଡ଼୍ ନାଇଁ ପାଇପାର୍ବାର୍ କି ଚାକିରି କିଏ କରି ନାଇଁ ପାର୍ବାର୍ ସେଥିର୍ ଲାଗି ମୁଇଁ କହୁଛେଁ ଯେ ସମ୍କୁ ସୁଯୋଗ୍ ମିଲୁ ଆର୍ ପଢ଼ିଲେଖି କରି ବେକାର୍ ମୁରୁଖ୍ ବାଗି ରହିଲେ କାଁ କର୍ବେ ତଥାପି ଯେତ୍କି ଆମର୍ ଚେଷ୍ଟା ହଉଛେ ଆମେ ଲୋକ୍ମାନଙ୍କୁ କାମ କରଉଛୁଁ ପାଉଛନ୍ ଲୋକ୍ମାନେ ଚାକିରି ବି ପାଉଛନ୍ କାମ୍ ବି କରୁଛନ୍ ବଢ଼ିଆ ଅଛେ ତଥାପି ଗ୍ରାଜୁଏଟ୍ ପିଲାମାନେ ପ୍ଲସ୍ ଟୁ ପିଲାମାନେ ମାନେ ବେକାର୍ ରହିଗଲେ ନା ସେଟା ଭଲ୍ ନାଇଁ ଲାଗ୍ବାର୍ ଟିକେ ବୋଇଲେ ସେ ଜିନିଷ୍ମାନ୍ଙ୍କର ଲାଗି ମୁଇଁ କହୁଛେ ବୋଇଲେ ଏ ଜିନିଷ୍ମାନେ ଟିକେ ହେବାର୍ କଥା ଠିକ୍ ଅଛେ ଆରୁ ତା'ପ୍ରେ ରହେଲା ମେନ୍ କଥା ଯେ ଛୁଆମାନେ ଏଜୁକେସନ୍ ଲାଗି ବହୁତ୍ ଆଗ୍କେ ଉପର୍କେ ଉଠ୍ବାର୍ କଥା